ହ୍ୟାଲୋ କିଏ ରଞ୍ଜନ ବାବୁ ହଁ ଶୁଣ ତୁ ବା ବହୁତ ମୋର କିଛି ସାର ଦରକାର ମୁଁ ସୂର୍ଯ୍ୟମୁଖୀ ଫୁଲ ଚାଷ ଖଣ୍ଡେ କରିଛି ହଁ ଆଉ ସେହି ଜୈବିକ ସାର ବା ରାସାୟନିକ ସାର ଜିଆ ତ ନହେଲେ ହେଉନାହିଁ ଆଉ ଜୈବିକ ସାର କିଛି ପକେଇବୁ ସେହି ଜିଆ ଖତ ଜିଆ ଖତ କିଛି ପକେଇବୁ ତା ସାଙ୍ଗେ ଆଉ ଡ଼ି ଏ ପି ପଟାସ୍ କିଛି ଦେଇକି ତାକୁ ଲଗାଇବୁ ଆଉ

ନାହିଁ ଜିଆ ଖତ ଆମେ କିଛି କରିଛୁ

ଇଆଡ଼େ ଯେଉଁ ଆମର ଯେଉଁ ଇଏ ଅଛନ୍ତି ସେ ଆସିକି ଆମକୁ ବତାଇଛନ୍ତି ଯେଉଁ ଗ୍ରାମସେବକ ସେ ଆସିକି ଆମକୁ ବତାଇଛନ୍ତି ଯେ ଆମେ ଜିଆ ଖତରେ ନିଜେ ଚାଷ କରୁଛୁ ଏଇଠୁ ଅମଳ କରୁଛୁ ହଁ କୁଣ୍ଡ ସିମେଣ୍ଟ୍ରେ କୁଣ୍ଡ ବନାହୋଇଛି ଆଉ ସେହି ଆମକୁ ସେହି ଯେଉଁ ଗ୍ରାମସେବକ ଆଣିକି ଦେଇଛନ୍ତି ଆମର ଭୁବନ ବ୍ଲକ୍ର ହଁ ପଚା ନଡ଼ା ଯେଉଁ ଅଳିଆ ଜଳିଆ ପକେଇକି ତା'ପରେ ଗାଈ ଖତ ବି କିଛି ଦିଆ ହେଉଛି ତଥାପି ଆମ ଟ୍ରାକ୍ଟର୍ରେ ଦୁଇ ଟ୍ରିପ୍ ହେବ ହେରା କେତେ ହେବ କେମିତି ଆମେ କହିପାରିବୁ ଆମେ ଚାଷୀ ମୁଲିଆ ଲୋକ ଏତେ କ'ଣ କହିବୁ କିନ୍ତୁ ଟ୍ରାକ୍ଟର୍ରେ ଦୁଇ ଟ୍ରିପ୍ ହେବ

ହଁ ହଁ ହଁ ହଁ ହଁ ହଁ ସେ ଯିବ

ଯେ ସେ ଯୋଉ ଆମେ ଯୋଉ ସୂର୍ଯ୍ୟମୁଖୀ ଲଗାଇବୁ ଆଉ ସେ ସେ ସାର କେତେ କ'ଣ ସାର ପକାଇବୁ କ'ଣ ଆମେ ତ ଗୁଣ୍ଠକେ ମାନେ ଏକରକେ କ୍ୱିଣ୍ଟାଲେ ସାର ଦେଉଛୁ

କେତେ ସାର ପଡ଼ିବ କ'ଣ ପଡ଼ିବ ହଁ ତାଙ୍କୁ ପଚାରିକି ଆମେ ସେହି ଅନୁସାରେ ଚାଷ କରିକି ଲଗାଇବୁ ଆଉ ହଁ ଆଉ ସୂର୍ଯ୍ୟମୁଖୀ ଯାହା ହେଲା ପରେ ଯାହା ଅମଳ କରିସାରିଲା ପରେ ଆପଣଙ୍କ ସହିତ ଯୋଗାଯୋଗ କରିବୁ ଆପଣ ଆସିକି ସେ ମଞ୍ଜିକି ସବୁ ନେଇଯିବେ ଆଉ ହଉ ଠିକ୍ ଅଛି ହଁ ହଉ